ସାମ୍ପ୍ରତିକ ଧାରା ସହିତ ସଂଯୁକ୍ତ କରିବା ପାଇଁ ମୁଁ ଯୋଗ ଦେଇଥିବା ଫୋଟୋଗ୍ରାଫି ପ୍ରଦର୍ଶନୀ ଗୁଡ଼ିକ ହେଲା ଆଦିବାସୀ ମେଳା ପଲ୍ଲୀଶ୍ରୀ ମେଳା ବାଲିଯାତ୍ରା ଏବଂ ସୋସିଆଲ ମିଡ଼ିଆ ଯଥା ଫେସବୁକ ଇନ୍ସ୍ଟାଗ୍ରାମ ଇତ୍ୟାଦି ଅଟେ